ପଚିଶ ଏପ୍ରିଲ୍ ଉଣେଇଶ ଶହ ଅଣାଅଶୀ ସତେଇଶ ଅକ୍ଟୋବର୍ ଦୁଇ ହଜାର ତିନି ଉଣେଇଶ ନଭେମ୍ବର୍ ଦୁଇ ହଜାର ପନ୍ଦର ଅଠର ଜାନୁଆରୀ ଦୁଇ ହଜାର ସତର ଏକୋଇଶ ନଭେମ୍ବର୍ ଦୁଇ ହଜାର ବାଇଶ